ଇଲେକ୍ଟ୍ରି ହେଉଛି ବିପଦ ଏବଂ ଭଲ କାହିଁକିନା ଇଲେକ୍ଟ୍ରିରେ କରେଣ୍ଟ କରେଣ୍ଟ୍ ଆସିଲେ ଆମେ ମରିଯିବା ଇଲେକ୍ଟ୍ରିରେ ଲାଇନ ଦେଇକି ଲୋକ ଚଢ଼ିଲେ ବିପଦ ହେବ ସେଥିପାଇଁ ଇଲେକ୍ଟ୍ରି ହେଉଛି ବିପଦ ଏବଂ ଭଲ ବି କାହିଁକିନା ଲାଇନ ଆସି ନ ଆସିଲେ ଆମେ କେମିତି ଚଳିପାରିବା ଲାଇନ ଆସିଲେ ସିନା ଆମେ ଲାଇନ୍ରେ ପାଣି ଚଲାଇ ପାରିବା କିଛି ଚାଷ ବି କରିପାରିବା ଏବଂ ପାଣିରେ ଲାଇନ୍ ଦ୍ୱାରା କିଛି ପାଣି ଆଣିକି ପିଇପାରିବା ଏବଂ ଲାଇନ୍ରେ ଭାତ ବି ରାନ୍ଧିପାରିବା ସେଥିପାଇଁ ଲାଇନ ହେଉଛି ଭଳ ଏବଂ ବିପଦ କାହିଁକିନା ଲାଇନ ଲାଇନ୍ରେ ସବୁକିଛି ଜିନିଷ ଅନେକ ଗୁଡ଼ିଏ ଜିନିଷ କରିପାରୁ ଆମେ ଲାଇନ୍ରେ ଟିଭି ଟେଲିଫୋନ ଚାର୍ଜ କରି ଲାଇନ୍ରେ ଅନେକ ଗୁଡ଼ିଏ ଲାଇଟ୍ ଅନେକ ଗୁଡ଼ିଏ ଜିନିଷ ଏଥିରେ ଚାର୍ଜ ବି କରିଥାଉ ଏବଂ ହେଥିରେ ଅନେକ ଗୁଡ଼ିଏ ଜିନିଷ ବି ଦେଖିଥାଉ ସେଥିପାଇଁ ଲାଇନ୍ ହେଉଛି ବିପଦ ଏବଂ ଭଲ